ହେଲୋ

ହଁ ଦେଇ ଦେବା କିଲୋ ହଁ ମନ୍ଥଲି ତିନି ହଜାର ବୋଲେ ବର୍ଷକର ପଇସା ଏକା ଥରକେ ଦେବେ କି ମାସକୁ ମାସ ଦେବେ ମନ୍ଥଲି ତୁମେ ଆଗ ଆସିକି ଦେଖିନେବ ତାପରେ ଡିସିସନ୍ କରା ହେବ ତାହେଲେ ବସ୍ ଷ୍ଟାଣ୍ଡ ପାଖରେ ଅଛି ସେଠି ବି ଅଛି ଆସିକି ଦେଖିଲେ ଜାଣିବେ କାଲି କେତେବେଳେ ଆସିବ ହଁ ହଁ